ଆମେ ହରିଶଙ୍କର୍ ବୁଲିଯିମୁଁ ବେଲେ ଆମ୍କୁ ଗୁଟେ ଭଡ଼ା କ୍ୟାବ୍ ଦରକାର୍ ଗୁଟେ ସେଥିରେ ଯେନ୍ତାକି ଆମେ ସକାଲୁ ବାହାରିମୁ ଯିମୁଁ ସେନ୍କେ ଯିବାର୍କେ କେତେ କେତେ ଦେଢ଼୍ଶହ କିଲୋମିଟର୍କେ କେତେ ନଉଛ ଆରୁ ସେନ୍କେ ଜଲ୍ଦି ଯେନ୍ତା ଜଲ୍ଦି ପହଁଞ୍ଚିବୁ ସକାଲୁ ପହଁଞ୍ଚେଇଦେବେ ଆମ୍କୁ ଆରୁ ଆଉ ସେ ଟ୍ରିପ୍ରେ ଆମେ ସେନ୍କେ ଯିମୁଁ ସେନୁ ପୂଜାପାଠ୍ କର୍ମୁଁ ରନ୍ଧାବଢ଼ା କର୍ମୁଁ ଭୋଜିଭାତ୍ ଭି କର୍ମୁଁ ନଚାଡ଼େଗା ହେବା ଆରୁ ବିଭିନ୍ନ ଜାଗାକେ ଫେର୍ ବୁଲିଯିମୁଁ ଆରୁ ଆମ୍କୁ ଆମ୍କୁ ଭଲ୍ ଡ୍ରାଇଭର୍ଟେ ଦେବେ ଯେମ୍ତାକି ସେ ଡ଼୍ରାଇଭର୍ ମଦ୍ ପାଣି ମଦ ପାଣି ନାଇଁ ପିଉଥିବା ଆଉ ଭଲ୍ ଡ଼୍ରାଇଭିଙ୍ଗ୍ କରୁଥିବା ଆର୍ ଯେନ୍ତା ଯଦି ଆମ୍କୁ ଜଲ୍ଦି ନଉଥିବା ଆରୁ ଭଲ୍ସେ ନେବା ଆନ୍ବା ଆର୍ ହେନ୍ତା ସୁବିଧା କରି କିରି ଆମ୍କୁ ସେ ହିସାବେ ଭଡ଼ା ଦଉନ୍ ଆଉ ସେନ୍କେ ନେବାର୍ ଆନ୍ବାର୍ ଲାଗି କେତେ ନେବେ ଆର୍ ଦେଢ଼୍ଶହ କିଲୋମିଟର ରାଇଡ଼୍ ଦେଢ଼୍ଶହ କିଲୋମିଟର୍କେ କେତେ ନଉସନ୍ ସେ ହିସାବେ ଆମ୍କୁ କହନ୍